ସାର୍ ତମ କମ୍ପାନୀ ଜିନିଷ ମୁ ଗୋଟେ ବଲ ବସ କିଣିଥିଲି ଆପଣ ଦେଇଥିଲେ ଦୁଇ ବର୍ଷ ଗ୍ୟାରେଣ୍ଟି ଦୁଇ ବର୍ଷ ଭିତରେ ସେ ଦୁଇ ଥର ଖରାପ ହୋଇ ସାରିଲାଣି ତାକୁ ଦୁଇ ଥର ମୁଁ ରିପ୍ଲେ କରିକି ରିପ୍ଲେସ କରିକି ଆଣିଲିଣି ତଥାପି ସେ ଠିକରେ ଚାଲୁନି ଆପଣ କହୁଥିଲେ ଯେ ଭଲ ଭଲ କମ୍ପାନୀ ଭଲ ଚାଲିବ ଦୁଇ ବର୍ଷ ତାର ଗ୍ୟାରେଣ୍ଟି ଦୁଇ ବର୍ଷ ଦୁଇ ବର୍ଷ ଚାଲିବ କିନ୍ତୁ ଦୁଇ ବର୍ଷ ଚାଲୁନାହିଁ ଦୁଇ ବର୍ଷରେ ଦୁଇଟା ଖରାପ ହୋଇ ସାରିଲାଣି ଦୁଇ ଥର ମୁଁ ରିପ୍ଲେସ କରି ସାରିଲିଣି ସେଇଗୁଡ଼ାକ ଆପଣ ଅଯଥା ଖାଲି ଲୋକଙ୍କୁ ଠକିବା ପାଇଁ ଏଇ ଜିନିଷ ଗୁଡ଼ାକ ଆପଣ ବାହାର କରୁଛନ୍ତି ସେଥିରେ ମୁଁ ଠକାମି ମଧ୍ୟ ଠକାମିରେ ପଡ଼ି ଗଲିଣି ବାଧ୍ୟ ହେଇକି ଆପଣଙ୍କୁ ମୁଁ ବାରମ୍ବାର କରୁଛି ଆପଣ ସେମିତି ଠକାମି ଜିନିଷ ଦିଅନ୍ତୁ ନାହିଁ